ହଁ ଆପଣଙ୍କର ହଁ ଖିଆପିଆ ସରେଇକି ବସ ବାହାରୁଛି ଯିବି ଚାମ୍ବରକୁ କ୍ଲାଇଣ୍ଟ୍ମାନେ ସବୁ ଅପେକ୍ଷା କରିଥିବେ ଆଉ ଆପଣଙ୍କର କ'ଣ ଭାଉଜ କ'ଣ ରୋଷେଇ କରିବେ ଆଉ ସେମିତି ଭାତ ଡାଲି ଆଳୁ ଚକଟା ଆଉ କ'ଣ ସିଏ ତ ଆପଣ ତ ଭାଇ ସିଭିଲ୍ କେସ୍ବାଲା ଲୋକ ଆପଣଙ୍କର ତ ଜେଜେ ଅପରାଧ କଲେ ଆସି କିନା ମାନେ ନାତି ଆସି ପଇସା ଦେଇ ଦେଇ ଯିବ ଆପଣଙ୍କର ରୋଜଗାର ଆମ ରୋଜଗାର ତୁମ ରୋଜଗାର ଯେତେ ହେଲେ ବି ଅଧିକା ନା କ'ଣ ଯେ ତୁମର ଯୌତକ ପାଇଁ ବାଡ଼େଇ କି ମାରିଲେ କ'ଣ ଭାଇ କଥା ଆମର ବା ଦେଖୁଛ ପୁରୁଷମାନଙ୍କୁ ମହିଳାମାନେ ସ୍ତ୍ରୀମାନେ ସବୁ ବାଡ଼େଇକି ମାରୁଛନ୍ତି ଆଉ ତାହା ଦେହରେ ଆଉ ଲଜ୍ଜାରେ ପୁଅ ପିଲାଗୁଡ଼ା କିଛି କହୁନାହାନ୍ତି ଆଜ୍ଞା ସାର କ'ଣ କହିବି କେମିତି ଆଉ କ'ଣ ଆଉ କରିବା କହୁନ ଯେମିତି ସ୍ତ୍ରୀଲୋକମାନେ ଗୋଟେ ଯେମିତି ମହିଳା କମିସନ୍ ଅଛି ନା ସେମିତି ଗୋଟେ ପୁରୁଷ କମିସନ୍ ଦରକାର ଜାଣିଲେ ସାର୍ ଆପଣ ଆପଣ ଆରମ୍ଭ କରନ୍ତୁ ହେଲା ଆପଣ ଆରମ୍ଭ କରନ୍ତୁ ମୁଁ ଆପଣଙ୍କ ସହିତ ଅଛି ମୁଁ ବଡ଼ ହଁ ହଉ ଠିକ୍ ଅଛି କରିବା କରିବା ଆଉ ଆପଣଙ୍କ କ୍ଲାଇଣ୍ଟମାନଙ୍କର କ'ଣ ଖବର କେମିତି କ'ଣ ଚାଲିଛି ସବୁ ଆଜିକାଲି ଆଚ୍ଛା ତାହେଲେ ତ ଆପଣଙ୍କର ଭଲ ରୋଜଗାର ହେଉଥିବ ଅଧିକ ପଇସା ମାଗନ୍ତୁ ମୋର କାଇଁ କାହିଁ ମୋର କେହି ତ କୁଆଡ଼େ ନାହାନ୍ତି ହଁ ସେମିତି ହେଲେ କ'ଣ ଅଛି ମୋ ପାଖକୁ ସବୁବେଳେ ଏମିତି କ'ଣ ପଇସା ଆସୁଛି ତୁମେ ଯେମିତି କହି ଦେଲ ଲକ୍ଷ ଲକ୍ଷ ଟଙ୍କା ଆସୁଛି ବାଡ଼ିଆ ପିଟି କ'ଣ ସବୁ ବେଳେ ବାଡ଼ିଆ ପିଟି ହେଇ ମରୁଛନ୍ତି

ତୁମ ଗାଁରେ ହେଲେ କ'ଣ ସେ ମୋ ପାଖକୁ ଆସୁଛନ୍ତି ନା କ'ଣ ତୁମେ ଆପଣ ଭାବୁଛନ୍ତି ନାଇ ତ ନାଇ ତ ମୋ ପାଖକୁ ଆସୁନାହାନ୍ତି ଆପଣ ବୋଧେ ମୋ କଥା ଆଉ କହୁନାହାନ୍ତି ସେମାନଙ୍କୁ କାଇଁ କହିବେ ମୁଁ ତ ହଉ ହଉ ହଉ ଆପଣ ଯାଆନ୍ତୁ ମୋର ସିୟାଡ଼େ କ୍ଲାଇଣ୍ଟମାନଙ୍କର କଲ୍ ଉପରେ କଲ୍ ଆସିଲାଣି ମୁଁ ଯିବି ବା ଅଫିସ୍କୁ ଚାମ୍ବରକୁ ଯିବି ଆଚ୍ଛା ହଉ ମୁଁ ରଖୁଛି ଫୋନ୍ ଆଚ୍ଛା ଠିକ୍ ଅଛି ଆପଣ ବି ଆସନ୍ତୁ